ହଁ ଆପଣଙ୍କ ପାଖେ ଭଲ ଫୋନ୍ ଅଛି ଦଶ ହଜାର ଭିତରେ ଭଲ ଫୋନ୍ ଆପଣ ଟିକେ ଭଲ ଫୋନ୍ ଦେଖେଇଥାନ୍ତେ ମୋତେ ରିଏଲମି ଫୋନ୍ଟା କେମିତି ଅଛି କେତେ କେତେ କେତେ ପଡ଼ିବ ସେଇଟା ଆଉ ଓପୋ ଭିବୋ ଫୋନ୍ ତ ବହୁତ ଗୁଡ଼ାକ ଅଛି କମ୍ପାନୀ ଭିତରେ କେଉଁ କମ୍ପାନୀଟା ଭଲ

ଓ ହୋ ମୋତେ ତ ରିଏଲମି ରିଏଲମି ଭଲ ଲାଗେ ହେଲେ ଆପଣଙ୍କ ପାଖକୁ କ୍ୟାସ୍ ହେଉଛି ନା ଇ ଏମ୍ ଆଇ ହେଲେ ପନ୍ଦର ହଜାର ଭିତରେ ଆପଣଙ୍କ ପାଖରେ ଭଲ ଫୋନ୍ ହେବ କି କି ଫୋନ୍ ଅଛି କୋଉ ମଡ଼େଲ୍

ସେଇଗୁଡ଼ାକ ମାନେ ରିଏଲମି ଭିବୋ ଏଇଗୁଡ଼ା ପନ୍ଦର ହଜାର ଭିତରେ ମାନେ କେତେ ପଡ଼ିବ ଯେମିତି ମାନେ ପନ୍ଦର ହଜାର ଭିତରେ ମାନେ ପନ୍ଦର ହଜାର ହୋଇ ତ ନାହିଁ ନାଁ ତେର ଚଉଦ ଆଉ ଭିବୋ ହେଲେ ଆପଣ ମୋ ପାଇଁ ଦଶ ପିସ୍ ଦେଇ ପାରିବେ କି କେଉଁ ମଡ଼େଲ୍ କେଉଁ ମଡ଼େଲ୍ ସବୁଠୁ ବେଷ୍ଟ୍ ସେଇଟା କୁହନ୍ତୁ ଓପୋ ବି ଭଲ ଲାଗେ ଯେ ଠିକ୍ ଅଛି ଓପୋ ପ୍ୟାକ୍ କରିଦିଅନ୍ତୁ ଦଶଟା ପ୍ୟାକ୍ କରି ରଖନ୍ତୁ ମୁଁ ଆପଣଙ୍କ ଦୋକାନ ଆସି ଧରିଯିବି ହଁ ଆସିକି ଧରିଯିବି

ଆଉ ଆଉ ଆଉ କେଉଁ କେଉଁ କମ୍ପାନୀର କେତେ ଦାମ୍ର ଫୋନ୍ ଅଛି ହଁ କେତେ ଦାମ୍ ଟିକେ କହିଦେଲେ ମୋତେ ଟିକେ ସୁବିଧା ହୋଇଥାନ୍ତା

ଆଉ ଇନଫିନିକ୍ସ ମିଳିବ ଆପଣଙ୍କ ପାଖରେ ଇନଫିନିକ୍ସ ତାପରେ ଏମ୍ଆଇ ଇନଫିନିକ୍ସ ମିଳିବନି ସେଇଟା ବି ଭଲ ଫୋନ୍ ବୋଲି ମୁଁ ଜାଣିଥିଲି ଯେ ଓ ହୋ ଆଉ ଆଉ ଆପଣ ସେଇ ଦୋକାନରେ କେତେ ପଡ଼ିବ ସେଇଟା ଇନଫିନିକ୍ସ ହଉ ଠିକ୍ ଅଛି ମୁଁ କାଲି ଆପଣଙ୍କ ଦୋକାନ ଆସିବି ଆସିକି ଦେଖିକି ଧରି ଆସିବି ହଉ ରଖନ୍ତୁ